ସାଧାରଣତଃ ଗାଁ ଗହଳିମାନଙ୍କରେ ଖଣ୍ଡବାକ୍ୟ ବା ରୂଢି ପ୍ରୟୋଗ କର ଯାଇଥାଏ ସାଧାରଣତଃ ଏହି ବାକ୍ୟଗୁଡ଼ିକ ଆମର ବୃଦ୍ଧ ଲୋକମାନେ ବୃଦ୍ଧ ଲୋକମାନେ ଇନ୍ ଦ ସେନସ୍ କି ଆମର ଜେଜେମା ଜେଜେବାପା ମାନେ ଏହାକୁ ୟୁଜ୍ କରିଥାନ୍ତି ଏହି ଖଣ୍ଡବାକ୍ୟଗୁଡ଼ିକର ମିନିଙ୍ଗ୍ ବହୁତ ପାୱାରଫୁଲ୍ ଥାଏ ତ ଖଣ୍ଡବାକ୍ୟଗୁଡ଼ିକ କହିବାକୁ କହିଲେ ହେଉଛୁ କି ଯାହାର ମନେକର ଗୋଟିଏ ମିନିଙ୍ଗର ସର୍ଟ ଫର୍ମ ଥାଏ ଯେମିତି କି ନଈ ନ ଦେଖୁଣୁ ଲଙ୍ଗଳା ଆ ବଳ ଆ ବଳଦ ମୋତେ ମାର ବିଲେଇ କପାଳକୁ ଶିକା ଛିଣ୍ଡିବା ଆଉ ଦୂର ପାହାଡ଼ ଅତି ସୁନ୍ଦର ଆଉ ତା'ପରେ ଗାଁ କନିଆ ସିଙ୍ଗାଣି ନାକି ଇ ଆମର ଆଉ ରହିଲା ଗାଁ ପରିମଳ ଧୋବା ତୁଠରୁ ତା'ପରେ କୁହାମୁଣ୍ଡା କପିଳା